ଫସଲର ଉନ୍ନତି ଆଣିବା ପାଇଁ ପ୍ରଥମେ ଆମେ ହଳ ଧରିଥାଉ ଘାସ ବାଛିଥାଉ ମାଟିକୁ ଉର୍ବର କରିବାପାଇଁ ଗୋବର ଗୁଣ୍ଡ ପାଉଁଶ ଦେଇଥାଉ ତା'ପରେ ମାଟିକୁ ସମତଳ କରି ଗଛ ଆଣି ଲଗାଉ ଆଉ ଲଗାଇଲା ପରେ ତ ସାର ଗୁଡ଼ାକ ଦେଉ ଏଥିପାଇଁ ଦେଉ ଆମେ ଯେ ଗଛକୁ ବଢ଼େଇବ ଆଉ ଝାମ୍ପଡ଼ା କରିବ ଫଳ ବି ଅଧିକ ଧରିବ ସେଥିପାଇଁ ଆମେ ବିଭିନ୍ନ ସାର ଗୁଡ଼ାକ ଦେଉ ତା'ପରେ ପୁଣି ପାଣି ଦେଉ ଫଳ ଧରିବ ଆଉ ଗଛ ବି ଭଲ ହେବ ତା'ପରେ ପାଣି ଦେଇସାରିଲା ପରେ ତାକୁ ଭଲରେ ଆଉ ଥରେ ସଫାସୁତରା କରୁ କାହିଁକିନା ଯଦି ପାଖରେ ଘାସ ଗୁଡ଼ାକ ଥିବ ସେହିଟା କ'ଣ ପୋକ ବି ଧରିପାରେ ସେଥିପାଇଁ ତାକୁ ସଫା ରଖୁ ଗଛ ଚାରିପଟେ ଯଦିବା ସେତିକି କରିସାରିଲା ପରେ ଯେଉଁ ପୋକ ଫୋକ ଧରେ ତ ସାର ଗୁଡ଼ାକ ବି ଆଣି ସ୍ପ୍ରେ କରୁ ସ୍ପ୍ରେ କରିସାରିଲାପରେ ହିଁ ଆହୁରି ଯଦି କ'ଣ ଅସୁବିଧା ହୁଏ ବି ସେହିଟାରେ ଆମେ ସାର ଗୁଡ଼ାକ ଆଣିକିନା ଦେଉ ତା'ପରେ ଏମିତି ବିଭିନ୍ନ ପ୍ରକାର କରିଥାଉ ଆଉ